ମୁଁ ମାସେ ତଳେ ଗୋଟିଏ ଶୂ' କିଣିଥିଲି ଆମର ଏ ସୋନପୁରରୁ ତ ତାକୁ ମୁଁ ପାଞ୍ଚ ଶହ ଟଙ୍କା ଦେଇକି କିଣିଥିଲି ତ ସେଇଟା ପିନ୍ଧିବାରେ ବହୁତ କମ୍ଫର୍ଟେବଲ ଥିଲା ଏବଂ ବହୁତ ଦେଖିବାକୁ ବି ବହୁତ ସୁନ୍ଦର ତା ରଙ୍ଗଟି ଥିଲା କଳା ଏବଂ ଧଳା ବି ମିଶିଥିଲା ତ ତାକୁ ଦେଖି ମୋ' ସାଙ୍ଗ ସାଥିମାନେ ମଧ୍ୟ ବହୁତ ଖୁସି ହେଲେ ପଚାରିଲେ ଏଇଟା କେଉଁଠୁ ଆଣିଲୁ କେତେ ଟଙ୍କା ଦେଲୁ ମୁଁ ତାକୁ କହିଲି ସେମାନେ ମଧ୍ୟ ଏମିତି କିଣିଛନ୍ତି ତ ସେଇ ଶୂ'ଟା ମୋତେ ବହୁତ ଭଲ ଲାଗୁଚି